ହଁ କୁହନ୍ତୁ ବରା ଚପ୍ ସିଙ୍ଗେଡ଼ା ଆଉ ତାପରେ ଚାଉମିନ୍ ସିଙ୍ଗେଡ଼ା ଅଛି ତାପରେ ଜଲେବି ଅଛି ଆଉ ମିଠାରେ ରସଗୋଲା ଅଛି ଛେନା ଝିଲି ଅଛି ଆଉ ସିଙ୍ଗଡ଼ା ସିଙ୍ଗଡ଼ା କେଉଁ ସିଙ୍ଗଡ଼ା ନର୍ମାଲ ସିଙ୍ଗଡ଼ା ନା ଚାଉମିନ୍ ସିଙ୍ଗଡ଼ା

ସିଙ୍ଗଡ଼ା ଦଶ ଟଙ୍କା ଦଶ ଟଙ୍କା ଦଶ ଟଙ୍କା

ଦଶ ଟଙ୍କା ଆମର ଆମର ଟିକିଏ ମାନେ ଟିକିଏ ମାନେ ବଡ଼ ସିଙ୍ଗଡ଼ା ତ ମାର୍କେଟରେ ଯାହାବି ମିଳୁଛି ତା ଠାରୁ ଆମର ବଡ଼ ସିଙ୍ଗଡ଼ା ତା ର ଭଉଣୀ କେତେ ସେଲ୍ ହେଉଛି ମୋର କେତେ ସେଲ୍ ହେଉଛି ଯେହେେତୁ ଆମେ ଏତେ ଲୋକଙ୍କୁ ଜାମ୍ ଯେଉଁଠି ଯେତିକି ଯେଉଁମାନେ ବିହାରୀମାନେ ଆସିକି କାମ କରୁଛନ୍ତି ସେମାନେ ତା ଦୋକାନରେ ଖାଉଛନ୍ତି ମୋ ଦୋକାନରୁ ସମସ୍ତେ ଯେଉଁମାନେ ଲୋକ ଆସୁଛନ୍ତି ମୋ ଦୋକାନରୁ କିଣାକିଣି କରିକି ନେଇକି ଯାଉଛନ୍ତି କଣ ପାର୍ସଲରେ କଣ କଣ ଦେବା ପାର୍ସଲରେ ନା ନା ପ୍ୟାକେଟ୍ ଯେଉଁ ପାର୍ସଲ ପାର୍ସଲ ଯେଉଁ କହୁଛନ୍ତିି କେତେଟା ଦୁଇ ଶହଟା ଦୁଇ ଶହଟା ପାର୍ସଲ ହେଲେ ଚାର ହଁ ମୁଁ ସେଇଆ ଭାବୁଥିଲି ପ୍ୟାକିଙ୍ଗ୍ କରିକି ପଠେଇ ଦେଇଥାନ୍ତି

ହଉ ଦେଖିବା ସେଟା ପ୍ୟାକିଙ୍ଗ୍ କରିବାର କିଛି ନାଇ ପ୍ୟାକିଙ୍ଗ୍ କଲେ ଯେଉଁ ପ୍ୟାକିଙ୍ଗ୍ ହେବ ସେଟା ଭିତରେ ରହିକି ଦବି ଯିବ କଦଳୀଟା ଏତେ ଫ୍ରେଶ୍ ରହିବନି ଆପଣ କାନ୍ଧି ନେଇଯିବେ ତ ସେଇଅନୁସାରେ ଆପଣ ଗୋଟେ ଗୋଟେ ସେଥିରେ ପଛକୁ ଦେଇଦେବେ ଆଡ଼୍ କରିକି ଆପଣ ସିଙ୍ଗଡ଼ା ଗୋଟେ ଚପ୍ ଗୋଟେ ଆଉ ରସଗୋଲା ନା ଗୋଲାପଜାମୁନ୍ ଯାହା କଣ କହିବେ ଆପଣ ଯାହାକହିବେ ସେଇଆ ଦିଆହେବ ଗୋଲାପଜାମୁନ୍ ଆପଣଙ୍କର ପଡ଼ିଯିବ ଦଶ ଟଙ୍କା ଦଶ ଚାଉମିନ୍ ପନ୍ଦର ଟଙ୍କା ମାର୍କେଟରୁ ଆପଣ ଯା ମାର୍କେଟର ଆପଣ ଯାହାବି କିଣିବେ ମୋର ଜିନିଷ ଟିକିଏ ଭଲ ଏବଂ ବଡ଼ ଟିକିଏ ରହିବ ଏତେ ବଡ଼ ଦୋକାନରେ ଆଉ ଆପଣ ଯଦି ନା ନା ସିଏ ଦୋକାନ ଦୋକାନରେ ଦେଖନ୍ତୁ ଜିନିଷ ଯେଉଁ ଅନୁସାରେ ସେଲ୍ ହେଉଛି ସେଇ ଅନୁସାରେ ତା ରେଟ୍ ରହିବ ମୋର ତ ଏମିତି ଦିନକୁ ମାନେ ବହୁତ ସେଲ୍ ହେଉଛି ନା ତେଣୁ ମୁଁ ବଡ଼ ଜିନିଷ ରଖୁଛି ତ ସମସ୍ତେ ଗୋଟେ ଆପଣ ତା ଦୋକାନରେ ତିନିଟା ସିଙ୍ଗଡ଼ା ଖାଇବେ ଯାହା ମୋ ଦୋକାନରେ ଦୁଇଟା ସିଙ୍ଗଡ଼ା ଖାଇବେ ଆପଣଙ୍କ ପେଟ ଫୁଲ୍ ହେଇଯିବ ସେମିତି କେମିତି ଆପଣ ଯାହାହେଲେ ଦେବେନା ଆଉ ନା ଆପଣ

ଆପଣଙ୍କ ଆପଣଙ୍କ ପର୍ ପ୍ୟାକେଟ୍ ପହଞ୍ଚିଯିବ ସତେଇଶ ଟଙ୍କା ଲେଖାଁ ଇଏ ସିଙ୍ଗଡ଼ା ଦଶ ଟଙ୍କା ଇଏ ଆପଣ ଦେଖିଛନ୍ତି ଦେଖିଛନ୍ତି ତ ନମ୍ବର ନେଇ କଲ୍ କଲେ ନାହିଁ କିଏ ଆପଣଙ୍କୁ କିଏ ଜଣେ କହିଲେ ସିଏ ଆମର ଡ଼େଲି କଷ୍ଟମର୍ ଆପଣ ତାଙ୍କୁ ଆମ ଜିନିଷ ବିଷୟରେ ପଚାରିବେ ସିଏ ଆପଣଙ୍କୁ କହିବେ ସିଏ ଡ଼େଲି କଷ୍ଟମର୍ ଆପଣ ଏବେ ଯଦି ଆଡ଼ଭାନ୍ସ କରିଦେବେ ସେମିତି ଆମେ ପ୍ୟାକିଙ୍ଗ୍ କରିଦେବୁ ନହେଲେ ପ୍ୟାକିଙ୍ଗ୍ କଲେ ଆପଣ ଯଦି ଫୋନ୍ ପେ ଏଇ ନମ୍ବରରେ ଅଛି ନାଁ କଣ ହେବ ମନୋଜ କୁମାର ଆସିବ

ହଁ ହଁ ହଉ ହଉ ହଉ ହଉ